ଆମ ପରିବାରରେ ସାଂସ୍କୃତିକ ପରମ୍ପରା ରହିଆସୁଛି ଏହି ପରମ୍ପରା ଆମ ପୂର୍ବପୁରୁଷଙ୍କଠୁ ଆରମ୍ଭ କରି ଏବେ ମଧ୍ୟ ଆମେମାନେ କରୁଛୁ ଯେମିତିକି ଦୋଲ ତାପରେ ମକର ସଂକ୍ରାନ୍ତି ଏସବୁ ବହୁ ପୁରାତନ କାଲରୁ ଆମ ପୂର୍ବପୁରୁଷମାନେ କରୁଥିଲେ ଏବେ ତାହାକୁ ଆମେମାନେ ମଧ୍ୟ କରୁଛୁ ଆମ ପରିବାରର ସମସ୍ତେ କରୁଛନ୍ତି ଦୋଲରେ ଆମେ ସମସ୍ତେ ହୋଲି ଖେଲୁ ହୋଲିକୁ ମୁଁ ବହୁତ ମଜା କରୁ ବହୁତ ମଜା ମଧ୍ୟ ଲାଗେ ଖେଲିବା ପାଇଁ ତାପରେ ନୂଆଁଖାଇ ମକର ସଂକ୍ରାନ୍ତି ମକର ସଂକ୍ରାନ୍ତିରେ ଆମ ଘରେ ବହୁତ ପିଠାପଣା କରାହୁୁଏ ମାଆ ବହୁତ ପିଠାପଣା କରନ୍ତି ସମସ୍ତଙ୍କୁ ଖାଇବାକୁ ଦିଅନ୍ତି ସମସ୍ତଙ୍କର ମନ ପସନ୍ଦ ପିଠାପଣା ହୁଏ ସମସ୍ତେ ଖାଆନ୍ତି ଏହି ମକର ସଂକ୍ରାନ୍ତି ଆମ ଘରର ସାଂସ୍କୃତିକ ପରମ୍ପରା